ମାଛ ଧରିବା ଆମର ହେଉଛି ବେଉସା ମୁଁ ମୋ ଅଜାଙ୍କ ସହିତ ମାଛ ଧରିବା ପାଇଁ ଗୁବୁରୀ ନଈକି ଯିଏ କି ଆମ ଘର ପାଖାପାଖି ନଈଟି ଅଛି ଛୋଟବେଳୁ ମୋ ଜେଜେଙ୍କ ସହିତ ମାଛ ଧରିବା ପାଇଁ ଯାଏ ବିଭିନ୍ନ ପ୍ରକାର ମାଛ ଧରନ୍ତି ଜେଜ ସିଏ ବି କୁହନ୍ତି ମାଛ ନାଁ ସବୁ ଆଉ ମାଛ ଛୋଟବେଳୁ ହିଁ ତାଙ୍କର ସହିତ ଯିବା ସମୟରେ ସିଏ ବିଭିନ୍ନ ପ୍ରକାର ମାଛ ନାଁ କୁହନ୍ତି ତା ସହିତ ମାଛ କ'ଣ କେମିତି ଧରାଯାଏ ସିଏ ବି ଆମକୁ କୁହନ୍ତି ବେଶ୍ ଛୋଟ ଛୋଟ ମାଛ କି କି ବଡ଼ ମାଛ ଯାହାବି ପଡ଼େ ଆମେ ତାକୁ ଘର ପାଇଁ କିଛି ରଖି ଆଉ ଆମେ ବିକ୍ରି କରିଦଉ ସେଇଥିରେ ଆମର ପରିବାର ଆଗକୁ ବଢ଼େ ଯେଉଁଥିପାଇଁ